ଆପଣ ତାରିଣୀ ଟ୍ରାଭେଲ୍ସ୍ କହୁଛନ୍ତି ଆପଣଙ୍କ ଗାଡ଼ି ଆସିବା କଥା ଏତେ ପର୍ଯ୍ୟନ୍ତ ପହଞ୍ଚିଲାନି ଆମେ ଯୋଉ କାମପାଇଁ ଯିବା କଥା ସେ କାମ ତ ହେଇ ପାରିବନି ଆଉ କାହିଁକି ଗାଡ଼ି ପଠେଇବେ ଆମେ ଆଉ କୌଣସି ଗାଡ଼ିରେ ଚାଲିଯିବୁ ଆମେ ଆପଣ ଏତେ ପର୍ଯ୍ୟନ୍ତ କାଇଁ ଦେଇ ପାରିଲେନି ଆମେ ଆଉ କଣ ପାଇଁ ଯିବୁ ସେଥିରେ ଆଉ ଲାଭ କିଛି ନାହିଁ ଯୋଉ କାମ ପାଇଁ ଯାଇଥିଲେ ଯିବାପାଇଁ ସେଇପାଇଁ କାମ ତ ହେଇ ପାରିବନି ନା ଆମେ ଆଉ କଣପାଇଁ ଯିବୁ ସେଇଥିପାଇଁ ଆମେ ଅନ୍ୟ ଗାଡ଼ି ଆମେ ଡ଼କେଇଛୁ ଆମେ ସେଥିରେ ଆମେ ଚାଲିଯିବୁ ଆଉ ବନ୍ଧୁବାନ୍ଧବ ସବୁ ନେଇକି ଅପେକ୍ଷାରେ ଆମେ ଥିଲୁ ଆପଣ ବହୁତ ଟାଇମ୍ କରିଦେଇ ସାରିଲେଣି ଆମେ ଆଉ ଅପେକ୍ଷାର ନାହିଁ ଆମେ ଅଲଗା ଗାଡ଼ି ଆମେ କରିକି ଆମେ ଯାଉଛୁ